ହଁ ଭାଇ ମୋ ଟ୍ରେନ୍ଟି ରାତି ଦୁଇଟାକୁ ଅଛି ବର୍ତ୍ତମାନ ବାରଟା ବାଜିିଛି ଆଉ ଆପଣଙ୍କର ସର୍ଭିସ୍ ଏବେ ବି ଚାଲୁଅଛି କୌଣସି ବସ୍ କିମ୍ବା ଗାଡ଼ି ଆମ ଏରିଆକୁ ଆସ୍ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନି ବୁ ତ ଆପଣ କ୍ୟାବ୍ ବା ଅଟୋ ମିଳିପାରିବ କି ଆମ ଏରିଆ ଜିରୁଲିକି ଆପଣଙ୍କ ସର୍ଭିସ୍ ଅଛି ଅଟୋ କିମ୍ବା କ୍ୟାବ୍ର ଆ ଏବେ ଏ ବିଳମିତ ରାତ୍ର ସମୟରେ କୌଣସି ବସ୍ ଆସିନି ତ କି କୌଣସି ଅଟୋର ସୁବିଧା ନାଇଁ ତେଣୁ ଆପଣ କ୍ୟାବ୍ ଏଠି ସର୍ଭିସ୍ ମିଳିପାରିବ ମୋର ରାତିର ଦୁଇଟାକୁ ଟ୍ରେନ୍ ଅଛି ଆଉ ଏହି ସମୟରେ ମୋତେ ଘଣ୍ଟେ ଏକ ଘଣ୍ଟା ସମୟରେ ପିକଅପ୍ କରି ନେବେ ଜିରଳିରୁ ମୋ ଟ୍ରେନ୍ଟି ଦୁଇ ଘଣ୍ଟା ସମୟରେ ଅଛି ବିଳମ୍ବିତ ରାତିରେ କୌଣସି ବସ୍ ନ ଥିବାରୁ ଆମକୁ ତେଣୁ ମୁଁ ମୋର ଟ୍ରେନ୍ଟି ଦୁଇ ଦୁଇଟା ରାତିରେ ଅଛି ମାତ୍ର କୌଣସି କ୍ୟାବ୍ ନାହିଁ ତେଣୁ ଆପଣଙ୍କ କ୍ୟାବ୍ ସର୍ଭିସ୍ ଏଇଠି ଏଭେଲେବୁଲ୍ ଅଛି